ନୃତ୍ୟ ତ ପରିବେଶକୁ ସ୍ମରଣୀୟ ବି ବନାଏ ପ୍ରଭାବଶାଳୀ ବି ବନାଏ ମୁଁ ନିଜେ ନୃତ୍ୟ କରିବାକୁ ବହୁତ ପସନ୍ଦ କରେ ସେଥିପାଇଁ କାହିଁକିନା ମୁଁ ଯେତେବେଳେ ମୋ କଲେଜ୍ କି ସ୍କୁଲ୍ରେ ପ୍ରଫର୍ମାନ୍ସ ଦେଉଥିଲି ତ ସେ ପରିବେଶକୁ ଓଭିୟସ୍ଲି ସ୍ମରଣୀକ ବନାଉଥିଲା ମୋ ପାଇଁ ଏଇଟା ସବୁବେଳେ ଗୋଟେ ସ୍ମରଣ ରହୁଥିଲା ଆଉ ମୋ ସାଙ୍ଗମାନେ ବି ମୋର ତାଙ୍କ ମାଇଣ୍ଡ୍ରେ ସବୁବେଳେ ମୁଁ ସ୍ମରଣୀୟ ହେଇକି ରହିଯାଉଥିଲି କି ପ୍ରତୀକ୍ଷା ଏମିତି ଭଲ ଡ୍ୟାନ୍ସ କରେ ତ ପ୍ରଭାବଶାଳୀ ବି ହେଉଥିଲା କାହିଁକିନା ଯଦି ଆପଣ ଭଲ ନୃତ୍ୟ କରୁଛନ୍ତି ଆପଣଙ୍କୁ ପ୍ରାଇଜ୍ ବି ମିଳିଥାଏ ସମ୍ମାନ ବି ମିଳିଥାଏ ଓ ବିଭିନ୍ନ ଜାଗାରେ ନୃତ୍ୟ କରିବାର ଚାନ୍ସ ବି ମିଳିଥାଏ ତ ମୋ ହିସାବରେ ପରିବେଶକୁ ସବୁବେଳେ ସେ ସୁଖ ରଖେ ଏ ଆଉ ଯେଉଁ କୁହନ୍ତି ଏନଜୟିଙ୍ଗ୍ ମୋମେଣ୍ଟ୍ ସବୁବେଳେ ଆମେ ଖୁସିରେ ରହୁ ଆଉ ସବୁ ମୋମେଣ୍ଟ୍କୁ ଏନ୍ଜୟ କରୁ ନୃତ୍ୟ ସଙ୍ଗୀତରୁ ତ ନୃତ୍ୟ ଓଭିୟସ୍ଲି ଗୋଟେ ଏମିତି ଜିନିଷ ଯେଉଁଟାକି ଜିନିଷ ତ ନୁହେଁ ନୃତ୍ୟ ଗୋଟେ ଏମତି ପରିବେଶ ସୃଷ୍ଟି କରେ ଯେଉଁଥିରେକି ଲୋକ ସବୁବେଳେ ଖୁସିରେ ରୁହେ ତା'ର ଯେଉଁ ଦୁଃଖ ସିଏ ଜୀବନରେ କେବେ କରିଥିବ କି ମୁଁ ଆଜି ଏଇ ଜିନିଷ କରିପାରିଲିନି କି ସେହି ଜିନିଷ ରହିଗଲା ଅଧା ଯେତେବେଳେ ସିଏ ନୃତ୍ୟ ଦେଖେ କି ନୃତ୍ୟ କରେ ତ ତା' ମନ ଉତ୍ଫୁଲ୍ଲିତ ହେଇଯାଏ ମାନେ ଆମେ ଯେତେବେଳେ ଟିଭିରେ କେବେ ଦେଖୁକି ନୃତ୍ୟ ଏମିତି ହେଲେ ଆମେ ସବୁବେଳେ ନୃତ୍ୟ ଦେଖିବାକୁ ଏଥିପାଇଁ ଭଲ ଲାଗୁ କାହିଁକିନା ପରିବେଶକୁ ସବୁବେଳେ ମନେ ରହିଯାଏ ନୃତ୍ୟ ଗୋଟେ ଏମିତି ଜିନିଷ ସବୁବେଳେ ପରିବେଶକୁ ସୁଖ ଏମିତି ଦେବ ଯେ କୁହନ୍ତି ନା ସୁଖ ଜିନିଷ ବେଶୀ ମନେ ରୁହେ ତ ଆମେ ସେଇ ସୁଖଟାକୁ ବହୁତ ମନେ ରଖିଥାଉ ଯେଉଁଟାକି ସ୍ମରଣୀୟ ହେଇଥାଏ ଆଉ ପ୍ରଭାବଶାଳୀ ବହୁତ ହୋଇଥାଏ ହେଲ୍ଥ୍ ମ୍ୟାଟର୍ରେ ହେଉ ଆମ ଶରୀର ଆରୋଗ୍ୟ ରୁହେ ବ୍ଲଡ଼୍ ସର୍କୁଲେସନ୍ ହୁଏ ମାନେ ସବୁ ଜିନିଷରେ ନୃତ୍ୟଟା ବହୁତ ଭଲ କାହିଁ ସବୁବେଳେ ନୃତ୍ୟ ପରିଦର୍ଶନ କଲେ ବହୁତ ଖୁସି ମିଳେ ଆନନ୍ଦିତ ଲାଗେ କି ଆମେ ଆଜି ଏହି ନୃତ୍ୟଟା ଦେଖିଥିଲୁ ଏମିତି ଉପାୟ କରୁଥିଲୁ ତା' ସ୍ଟେପ୍ ଏମିତି ଥିଲା ତ ନୃତ୍ୟ ଗୋଟେ ଓ ସ୍ମରଣୀୟ ଓ ପ୍ରଭାବଶାଳୀ ମୋ ହିସାବରେ ସେଇଟା ବହୁତ ଭଲ ତ ସମସ୍ତେ ନୃତ୍ୟ ଦେଖିବା କଥା କିମ୍ବା ନିଜେ ପ୍ରାକ୍ଟିସ୍ କରିବା କଥା ଯାହା ଦେହରେ କଳା ଅଛି